ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଥମେ ଘର ଘରର ସବୁ ଆଖପାଖ ଏରିଆ ସବୁ ସଫା ରଖିବାକୁ ପଡ଼ିବ ପିଇବା ପାଣିକୁ ସଫା ରଖିବାକୁ ପଡ଼ିବ ପାଣି ପିଇବାର ସାମ୍ନାକୁ କୌଣସି ଯେମିତି ମଇଳା ଆସିନପାରେ ସେପରି ହିସାବରେ ସଫା ରଖିବାକୁ ପଡ଼ିବ ଲୋକମାନେ ପ୍ରତିଷେଧକ ପଦକ୍ଷେପ ନେଇପାରିବେ ଜୀବନ ଶୈଳୀ ପରିବର୍ତ୍ତନ ଟୀକାକରଣ ନିୟମିତ ଚେକ୍ ଅପ୍ ନିର୍ଦ୍ଧିଷ୍ଟ ଜଲ ପକାଇବା ଆଖପାଖକୁ ସଫା ରଖିବା ମଶାରିରେ କିମ୍ବା ସ୍ପ୍ରେ ବ୍ୟବହାର କରିବା ବ୍ଲିଚିଙ୍ଗ ପାଉଡ଼ର୍ ନିର୍ଦ୍ଧିଷ୍ଟ ଜଳ ପକାଇବା ଟୀକାକରଣ ବ୍ଲିଚିଙ୍ଗ ପାଉଡ଼ର୍ ଠିକ୍ ଯେମିତି ପାଣି ୟୁଜ୍ କଲା ପରେ ଫିଙ୍ଗିବା ପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଜାଗା ଦରକାର ସେ ପାଣି ଯେମିତି ଜମା ହେଇନପାରୁଥିବାର ଅଛି ମଛଡ଼ ହେଇନପାରୁଥିବାର ଅଛି ସେଇଥିପାଇଁ ଧ୍ୟାନ ଦେବାକୁ ପଡ଼ିବ ତା'ପରେ ଶୋଇଲା ବେଳେ ଯଦି ମଛଡ଼ ହୁଏ ମଶାରି ବ୍ୟବହାର କରିବାକୁ ପଡ଼ିବ ମଶାରିରୁ ତାକୁ ସ୍ପ୍ରେ କରିିକ ମଶାରି ବ୍ୟବହାର କରିବାକୁ ପଡ଼ିବ ଆଉ ପିଇବା ପାଣିରେ ପ୍ରତ୍ୟେକ ପନ୍ଦରରୁ କୋଡ଼ିଏ ଦିନ ଭିତରେ ବ୍ଲିଚିଙ୍ଗ ପାଉଡ଼ର୍ ୟୁଜ୍ କରିବାକୁ ପଡ଼ିବ ଯେମିତି ଆମ ନଳକୂପ ଗଡ଼ ଆଗ ଅଛି ସେଇଠି ବ୍ଲିଚିଙ୍ଗ ପାଉଡ଼ର୍ ୟୁଜ୍ କରିବାକୁ ପଡ଼ିବ

ଆଉ ପ୍ରତ୍ୟେକ ମାସେ ଦୁଇ ମାସେ ଥରେ ଥରେ ସ୍ୱାସ୍ଥ୍ୟକୁ ଚେକ୍ ଅପ୍ କରିବାକୁ ମଧ୍ୟ ପଡ଼ିବ କାରଣ ଛୋଟ ମୋଟ ବେମାରୀ ଗୁଡ଼ାକ ସବୁ ଲାଗି ରହିଥାଏ ଠିକ୍ ସେଇଥିପାଇଁ ସବୁ ଜିନିଷକୁ ସଫାସୁତୁରା ରଖିବାକୁ ପଡ଼ିବ ରାସ୍ତାଘାଟ ଆମ ପାଣି ଜମା ନ ହଏ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ କାରଣ ସେ ଜାଗାରେ ଯଦି ପାଣି ଜମା ହେଇଯାଏ ତା'ହେଲେ ମଛର ସବୁ ବସିକି ସେଇଟା ଫାଇଲିଯିବ ଆଉ ଆମକୁ ହିଁ କ୍ଷତି କରିବ ସେଇଥିପାଇଁ ଆଖ ପାଖ ଜାଗା ସବୁ ପାଣି ଯେମିତି ଜମା ନ ହୁଏ ସେଇଥିପାଇଁ ଧ୍ୟାନ ଦେବାକୁ ପଡ଼ିବ ଏବଂ ମହିଳା ଆବର୍ଜନା ଗୁଡ଼ିକ ସବୁ ଦୂରରୁ ନେଇକି ଫିଙ୍ଗିବା ଯେମିତି ଜଙ୍ଗଲ ପାଖରେ ଏମିତି ଦୂରେ ନେଇକି ଫିଙ୍ଗିବା ନହେଲେ ମାଟି ତଳେ ତାକୁ ଗାତ ଖୋଳି ପୋତି ଦେବାକୁ ପଡ଼ିବ ଯେମିତି କୌଣସି ପ୍ରୋବ୍ଲେମ୍ ହେବ ନାହିଁ ସେହିପରି ଭାବରେ ଯଦି ରଖିବା ତା'ହେଲେ ଆମ ଶରୀର ସ୍ୱାସ୍ଥ୍ୟ ରହିବ ଆମେ ସ୍ୱାସ୍ଥ୍ୟ ରହିବା ଆମ ପରିବାର ସ୍ୱାସ୍ଥ୍ୟ ରହିବ ଆମ ଗ୍ରାମ ସ୍ୱାସ୍ଥ୍ୟ ରହିବ ଆମ ଦେଶ ସ୍ୱାସ୍ଥ୍ୟ ରହିବ ଥ୍ୟାଙ୍କ ୟୁ